ଆମ ଅଞ୍ଚଳରେ ସାଧାରଣତଃ କି କ୍ରୀଡ଼ାବିତମାନେ ସେମାନଙ୍କର ଖେଳର ସ୍ୱପ୍ନକୁ କଲେଜ ବା ସ୍କୁଲ ବେଳୁ ସେମାନେ ନେଇ ଏହି ଖେଳ ଆରମ୍ଭ କରିଥାନ୍ତି ଯେମିତି କି ସେମାନେ କଲେଜରେ ତାଲିମ କେନ୍ଦ୍ର ଓ ପ୍ରଶିକ୍ଷକମାନେ ବି କଲେଜରେ ଥାଆନ୍ତି ତ ସେହିମାନେ ସେହିମାନଙ୍କ ଦ୍ୱାରା ସେମାନେ ସେ ଖେଳଟାକୁ ଖେଳିପାରିଥାନ୍ତି ଏହା ପରେ ସରକାରଙ୍କ ଦ୍ୱାରା ମଧ୍ୟ ବିଭିନ୍ନ ପ୍ରକାରର ଯୋଜନା ହୋଇଅଛି ଯେମିତି କି ଏମାନଙ୍କୁ ପ୍ରୋତ୍ସାହନ ଦିଆଯାଉଛି ଏବଂ ସରକାରୀ ଭତ୍ତା ମଧ୍ୟ ଦିଆଯାଉଛି ଓ ବିଭିନ୍ନ ପ୍ରକାରର ଉନ୍ନତମାନର ତାଲିମ କେନ୍ଦ୍ର ସେମାନଙ୍କ ପାଇଁ କରାଯାଉଛି ଓ ପ୍ରଶିକ୍ଷକ ମଧ୍ୟ ଉନ୍ନତମାନର ସେମାନଙ୍କ ପାଇଁ ରଖାଯାଉଛି ଯେଉଁ ପିଲାର ସେ ଦେଖୁଛନ୍ତି ଯେ ଆଗ୍ରହ ଅଛି ବହୁତ କି ଭଲ ଖେଳିବ ଆମ ରାଜ୍ୟର ନାଁ ରଖିବ ତ ସେମାନଙ୍କୁ ସେ ସେମାନଙ୍କୁ ସେ ଆହୁରି ମଧ୍ୟ ଆଗକୁ ବଢ଼ିବା ପାଇଁ ପ୍ରୋତ୍ସାହନ କରିଥାନ୍ତି ଓ ଆଖପାଖରେ ଥିବା ଟୁର୍ଣ୍ଣା ଏରିଆରେ ଟୁର୍ଣ୍ଣାମେଣ୍ଟ ଓ ଷ୍ଟାଡ଼ିୟମ ମାନଙ୍କରେ ଓ ଷ୍ଟେଟ ଲେବଲ୍ ଜିଲ୍ଲା ସ୍ଥରୀୟ ଆଦି ଜାଗାମାନଙ୍କରେ ଖେଳିବାକୁ ମଧ୍ୟ ପଠାଇଥାନ୍ତି ଓ ଯାହା ଯାହା ଯୋଜନା ସବୁ ଅଛି ସେଥିରେ ଅନ୍ତ ଅନ୍ତର୍ଭୁକ୍ତ କରାଇଥାନ୍ତି